ମୁଁ ଗୋଟେ ସାବୁନ ଆଣିଲି ମାଲକାନଗିରିରୁ କାଲି ସେ ସାବୁନକୁ ଲଗାଇକିକିନା ମୋ ଦେହ ସାରା ସବୁ କୁଣ୍ଡେଇ କ'ଣ କ'ଣ କ'ଣ ସବୁ ବାହାରିଲା ହେଲେ ମୁଁ ମେଡ଼ିସିନ୍ ବି ଗୋଟେ ମଲମ୍ ଆଣିକି ଲଗଉଛି ହେଲେ ବି ସାରୁନି ସାଙ୍ଗ କିଏ ହେଲେ ବି ସେ ଦୋକାନରୁୁ ସେ ସାବୁନ କୁ ଆଣୁ ନାଇଁ ମୁଁ ମାଲକାନଗିରିର ଡି ଏନ୍ କେ ଥିବେ ସେ ଦୁର୍ଗ ମନ୍ଦିର ପାଖରେ ସେ ଡାହଣ ପଟେ ଯେଉଁ ଦୋକାନଟା ସେଇ ଦୋକାନରୁ ସେ ସାବୁନ ଆଣିଥିଲି ସାବୁନର ଏତେ ଖରାପ କ'ଣ କହିବି ପରଫ୍ୟୁମ୍ଟା ଭଲ ଅଛି ବଟ୍ ପୁରା ମାନେ ପୁରା ରାବିଶ ସେଇଟା ଲଗାଇକିନା ପୁରା ଦେହ ସାରା କ'ଣ କ'ଣ ସବୁ ବାହାରିଲା ସେ ପୁରା ପୁରା ମାନେ ଗୋଟେ ଦିନ ଘଣ୍ଟେ ଘଣ୍ଟେ ବି ଯାଇନି ବାହାରି ପଡ଼ିଲା ସବୁ ମୋତେ ତ ପୁରା ହିନସ୍ତା ହେଇଗଲି ପୁରା ସେ ସାବୁନ ଲଗାଇକିନି ଏତେ ଖରାପ ଗୋଟେ କ'ଣ ଏତେ ଖରାପ ପ୍ରଡ଼କ୍ଟ କ'ଣ ପାଇଁ ବିକୁଛନ୍ତି ହଁ ତାଙ୍କୁ କ'ଣ କହିବି